ଇଲେଟ୍ରିସିଟିର ବହୁତ ବିପଦ ରହିଥାଏ ସେଥିପାଇଁ ଆମେ ସବୁବେଳେ ସତର୍କତା ସହିତ ଏହାକୁ ବ୍ୟବହାର କରିବା ଉଚିତ୍ ଇଲେଟ୍ରିକ୍ ଜିନିଷ ଆମେ କିଛି ବି ଛୁଇଁବା ପୂର୍ବରୁ ହାତକୁ ସବୁବେଳେ ଶୁଖିଲା ରଖିଥିବା ଆଉ ଚପଲ ପିନ୍ଧିଥିବା ବର୍ଷା ବିଜୁଳି ଘଡ଼ଘଡ଼ି ସମୟରେ ଇଲେଟ୍ରିକ୍ ଜିନିଷ ଆମେ କିଛି ବି ବ୍ୟବହାର କରିବା ନାହିଁ ଯେପରିକି ଟି ଭି ଫ୍ରିଜ୍ ଗ୍ରାଇଣ୍ଡର୍ ଏସବୁ ବହୁତ ଜଲ୍ଦି ପୋଡ଼ିଯିବାର ସମ୍ଭାବନା ଥାଏ ବିଜୁଳି ଘଡ଼ଘ଼ଡ଼ି ସମୟରେ ତେଣୁକରି ଆମେ ଏହାକୁ ସବୁବେଳେ ବନ୍ଦ ରଖିବାକୁ ଚେଷ୍ଟା କରିବା ବିଜୁଳି ଘଡ଼ଘ଼ଡ଼ି ସମୟରେ ଓ ଏହା ଯଦି ପୋଡ଼ିଗଲା ତ ବହୁତ ଜଲ୍ଦି ଏହାକୁ ତ କିଣି ହେବ ନାହିଁ ତେଣୁକରି ଆମେ ଏହାକୁ ବନ୍ଦ ରଖିବା ଉଚିତ୍ ଇଲେଟ୍ରିସିଟିର ଅନେକାଂଶ ଲୋକ ବିଦ୍ୟୁତ୍ ଚୋରି କରିଥାଆନ୍ତି ସେମାନେ ମୃତ୍ୟୁବରଣ ମଧ୍ୟ କରିଥାଆନ୍ତି ବିଦ୍ୟୁତ୍ ଚୋରି ସମୟରେ ତେଣୁକରି ଆମେ ସମସ୍ତଙ୍କୁ କହିବା ଯେ ବିଦ୍ୟୁତ୍ ଚୋରି କରନ୍ତୁ ନାହିଁ ଆଉ ଘରେ ସବୁବେଳେ କିଛି ବି ଯଦି ବିଦ୍ୟୁତ୍ ଜିନିଷରେ ସକ୍ ଲାଗିଲା ତା'ହେଲେ ସବୁବେଳେ ମେନ୍ ସୁଇଚ୍କୁ ବନ୍ଦ କରିକି ରଖନ୍ତୁ ବିଦ୍ୟୁତ୍ ଜିନିଷ ଛୋଟ ପିଲାମାନଙ୍କୁ ଛୁଇଁବାକୁ ଦେବାନାହିଁ ଏଗୁଡ଼ିକ ତାଙ୍କ ପ୍ରତି ବହୁତ ବିପଦ ହୋଇଥାଏ ଆମେ ଯଦି ଏହାକୁ ଟିକିଏ ନଜରଅନ୍ଦାଜ କରିବା ତା'ହାଲେ ସୋମାନେ ବହୁତ ଜଲ୍ଦି ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ତ ଆମେ ଏହାକୁ ବହୁତ ଯତ୍ନର ସହିତ ବ୍ୟବହାର କରିବା ଇଲେଟ୍ରିକ୍ ସବୁବେଳେ ଯେତିକି ଆବଶ୍ୟକ ସେତିକି ହିଁ ଇଲେଟ୍ରି ଖର୍ଚ୍ଚ କରିବା ଯେମିତିକି ରୁମ୍ରୁ ବାହାରିଲେ ସବୁବେଳେ ଫ୍ୟାନ୍କୁ ବନ୍ଦ କରିକି ରଖିବା ଫ୍ୟାନ୍ ଲାଇଟ୍ ଇତ୍ୟାଦି ଜିନିଷ ବହୁତ କଣ୍ଟ୍ରୋଲ୍ରେ ରଖିବାକୁ ପଡ଼ିଥାଏ